ଆଜ୍ଞା ମୁଁ ଟିଭିରେ ଦେଖିଥିଲି ଆମ ଗାଁ ରୋଷେଇ ଆମ ଘର ଆମ ବାବୁ ଘର ଖାନା ପେଟ ନାନାଙ୍କ ପେଟ ଯାତ୍ରା ସେଥିରୁ ମୁଁ ଏସବୁ ଚ୍ୟାନେଲ୍ ଟିଭିରେ ମତ ଦେଖିବା ଭଲ ଲାଗେ ଏବଂ ୟୁଟ୍ୟୁବ୍ରୁ ମଧ୍ୟ ମୁଁ କିଛି ଦେଖେ ଖାଦ୍ୟ ରେସିପି ରେସିପିର ଆଇଟମ୍ ମଧ୍ୟ ସେ ଦେଖେ ସେଥିରୁ ମୋର ପ୍ରିୟ ଖାଦ୍ୟ ହେଉଛି ପ୍ରିୟ ଖାଦ୍ୟ ଉପମା ଉପମା ମୋତେ ଭଲ ଲାଗେ ମୁଁ ତାକୁ ରୋଷେଇ କରିବା ପାଇଁ ମୁଁ ୟୁଟ୍ୟୁବ୍ର ୟୁଟ୍ୟୁବ୍ର ସାହାଯ୍ୟ ନିଏ ଏବଂ ୟୁଟ୍ୟୁବ୍ ମଧ୍ୟ ତାକୁ ଦେଖି ବନାଏ ଟିଭିରେ ମଧ୍ୟ ସେସବୁ ଆଇଟମ୍ ଆସେ ଟିଭିରେ ଟିଭିରେ ମଧ୍ୟ ବହୁତୁ ଆଇଟମ୍ ଆସେ ଟିଭି ଦେଖି ମୁଁ ବି କିଛି ଆଇଟମ୍ ଶିଖିଛି ଏବଂ ତାକୁ ମଧ୍ୟ ବନାଇକି ଖାଇଛି ତ ଏଥିପାଇଁ ମୋର ଆହୁରି ମଧ୍ୟ ପ୍ରିୟ ଆଇଟମ୍ ରେସିପି ହେଉଛି ଚିକେନ୍ ତରକାରୀ ମାଛ ତରକାରୀ ଏସବୁ ମୁଁ ୟୁଟ୍ୟୁବ୍ରେ ଦେଖି ଶିଖିଛି ଆଉ ୟୁଟ୍ୟୁବ୍ ମଧ୍ୟ ୟୁଟ୍ୟୁବ୍ ଏବଂ ଟି ଭି ଆମେ ବହୁତ ପ୍ରକାର ସାହାଯ୍ୟ କରୁଛି ଏବଂ ଯାହା ଆମେ ଯେଉଁ ଖାଦ୍ୟ ସବୁ ଜାଣିନେ ତାହା ଆମେ ୟୁଟ୍ୟୁବ୍ରୁ ମାରିକି ଦେଖିପାରୁଛେ ଏଇ ଜିନିଷ ଜାଣିପାରୁନି ୟୁଟ୍ୟୁବ୍ ଆମକୁ ଏଥିରେ ସାହାଯ୍ୟ କରୁଛ ଯେଉଁ ଯେଉଁ ଜିନିଷଟି ଆମେ ଜାଣିପାରୁନେ ତା ଭିତରେ ଆମେ ୟୁଟ୍ୟୁବ୍ ଓ ଦେଖିପାରୁଛି ଟିଭିରେ ମଧ୍ୟ ଏହାର ଆ ଯାହାଫଳରେ ଆମେ କିଛି ଆଇଟମ୍ ରେସିପିର ଆଇଟମ୍ ଜାଣିପାରୁଛେ ତାହା କେମିତି ତିଆରି ହେଉଛି ତାହା ବିଷୟରେ ଆମେ ଜାଣିପାରୁଛେ କେଉଁ ଖାଦ୍ୟରେ କେତେ ପରିମାଣର କ'ଣ ଦିଆ ହେବ ତାହା ସେଇଟା ଆମେ ଜାଣିପାରୁଛେ ଟିଭିରେ ମଧ୍ୟ ଆହୁରି ଅନେକ କିଛି ଖାଦ୍ୟ ରେସିପିର ଚ୍ୟାନେଲ୍ ଆସିଲାଣି ଆଉ ଏସବୁ ଚ୍ୟାନେଲ୍ ବିଷୟରେ ଆମେ ଜାଣେ ଯେତେ ଚ୍ୟାନେଲ୍ ଜାଣିଛେ ସେେ ସବୁ ପ୍ରକାର ଖାଦ୍ୟର ବ୍ୟବହାର କରୁ ସେତ ଆମେ ଜାଣିଛେ ୟୁଟ୍ୟୁବ୍ ମୁଁ କିଛି କିଛି ଶିଖି ୟୁଟ୍ୟୁବ୍ କ'ଣ କେମିତି କେଉଁ ଖାଦ୍ୟ ତିଆରି ତିଆରି କରାଯିବ ଓ ଖାଲି ତିଆରି କରିିବକୁ କେଉଁଥିରେ କେତେ ପ୍ରକାର ପରିମାଣର ସାମଗ୍ରୀ ଦିଆଯିବ ସେସବୁ ବିଷୟରେ ମୁଁଠୁ ଜାଣିଛି ଏବଂ ଟିଭିରେ ମଧ୍ୟ ଏହିପରି ଅନେକ ଆସି ଏବେ ପେଟୁ ନନାଙ୍କ ପେଟ ଯାତ୍ରା ଆ ଆମ ଘରଖାନା ଇତ୍ୟାଦି ଅନେକ ପ୍ରକାର ଚ୍ୟାନେଲ୍ ଟିଭିରେ ଆସିଛି ଟିଭିରେ ମଧ୍ୟ କିଛି ଦେଖି କିଛି ଶିଖି ହେଉଛି ଏବଂ ଏମନ ଏଣ୍ଟରଟେନମେଣ୍ଟ ହେଉଛି ଏବଂ ଖଦ୍ୟ ବିଷୟରେ ମଧ୍ୟ ଜାଣି ହେଉଛି